ହ୍ୟାଲୋ ଆପଣ ଫ୍ଲିପକାର୍ଟରୁ କହୁଛନ୍ତି ତ ମୁଁ ସୀମାରେଖା ସାହୁ କହୁଛି ମୁଁ ଗୋଟିଏ ଡ୍ରେସ ଅର୍ଡ଼ର କରିଥିଲି ଅର୍ଡ଼ର କରିଥିଲି ହେଲେ ସେ ମୁଁ ଆଜି ଫୋନ ଚେକ କରୁ କରୁ ଦେଖିଲି ଯେ ସେ ଡ୍ରେସଟି ବାତିଲ ହୋଇଯାଇଛି ବାତିଲ ହୋଇଯାଇଛି ଯେହେତୁ ମୁଁ ଆପଣଙ୍କୁ ଫୋନପେ ରେ ପଇସା ପଠାଇ ଦେଇଛି ତେବେ ମୋ ପଇସା ଆପଣ ଆପଣ ପଠାଇ ଦେଇ ପା ଫେରସ୍ତ କରି ପାରିବେ କି